ହଁ ମୁଁ ବାରମ୍ବାର ଭ୍ରମଣରେ ଯାଏ ମୋର ପ୍ରିୟ ପର୍ଯ୍ୟଟନ ସ୍ଥଳି ହେଉଛି ପୁରୀ ମୁଁ ବାରମ୍ବାର ସେଠିକି ବୁଲିବାକୁ ଯାଏ ଆଉ ଏହି ପାଖ ପାହାଡ଼ ଜଙ୍ଗଲ ମଧ୍ୟ ବୁଲିବାକୁ ଯାଏ ଚଣ୍ଡୀଖୋଲରେ ରହିଛି ବହୁତ ଭଲ ଜଳପ୍ରପାତ ମୁଁ ସେଠିକି ଦେଖିବାକୁ ଯାଏ ଆଉ ଆମର ବିରଜା ମନ୍ଦିର ସେ ଶକ୍ତିପୀଠ ସେଠିକି ମଧ୍ୟ ମୁଁ ବହୁତ ବୁଲିବାକୁ ଯାଏ ବହୁତ ଭଲ ଲାଗେ ଗ୍ରାମ ପାହାଡ଼ ବହୁତ ପସନ୍ଦ ଲାଗେ ସିଏ ସେଠି ବୁଲିବାକୁ ଗଲେ ମନ ଶାନ୍ତି ଲାଗେ ଏବଂ ସବୁଜ ବନାନିରେ ସେସବୁ ଭରପୁର ହୋଇଥାଏ ବହୁତ ପସନ୍ଦ ଲାଗେ ମୋତେ ସେ ଜାଗା